ଆମର୍ ମୁଖ୍ୟତଃ ମୁଖ୍ୟ ଜୀବିକା ହଉଛି ଚାଷ୍ ଚାଷ୍ କରିଛ ଚାଷ୍ କାର୍ଯ୍ୟ କରି କରି ଆମେ ନିଜର୍ ଜୀବିକା କେ ଅତିବାହିତ କରତୁ ଚାଷ୍ ନୁ ଅଧିକା ଅଧିକାଂଶ ସମୟ ରେ ଚାଷ ଜମି ରେ ନିଜର୍ ସମୟ ଅତିବାହିତ କରନ୍ତି ଚାଷ ଆଉ ସେଠାରେ ଯାହା ନିଜର୍ ଶକ୍ତି ସାମର୍ଥ ହିସାବେ ଜିନ୍ କାମ୍ ମାନେ କରି ହେବା ସେ କାମ୍ ମାନେ ମୁଁ କରସି ସ୍ୱାସ୍ଥ୍ୟ ଦୃଷ୍ଟି ରୁ ଦେଖବାର୍ ଚାଷ୍ ଜରୁରୀ ଏ ଯଦି ଆମେ କାର୍ଯ୍ୟ କିଛି ଗୁଟେ କାର୍ଯ୍ୟ କରମା ବୋଲେ ଆମର୍ ସ୍ଵାସ୍ଥ ବି ଠିକ୍ ସେ ରହି ପାରମା ଆଉ ଯଦି ଆମେ ସଦାବେଲେ ବସି ରହେମା ବୋଲେ ଆମର୍ ସ୍ଵାସ୍ଥ ରେ ବି ଅବନତି ଘଟବା ତ ଆମେ କିଛି ସମୟ ରେ ଯାଇ କରି ଯଦି ଚାଷ୍ ଜମି ରେ ଆମେ କିଛି ବି ଆମର୍ ସମୟ କେ ସେନ ଯଦି ଦେବା କିଛି ବି ଯେ ଯେ କୌଣସି ପ୍ରକାର୍ ରେ କିଛି ବି ସମୟ ସେ ଚାଷ୍ ଜମି ରେ କାଟମା ବେଲେ ଆମର୍ ଚାଷ୍ ନିଶ୍ଚୟ ଚାଷ୍ ଭଲ୍ ହେବା ତାର୍ ସାଙ୍ଗେ ସାଙ୍ଗେ ଆମର୍ ସ୍ଵାସ୍ଥ୍ୟ ବି ଭଲ୍ ସେ ରହି ପାରବା ଆମର୍ ଦ୍ଵାରା ଯେତେ ଯଥା ସମ୍ଭବ ଆମେ କାର୍ଯ୍ୟ କରମା ଚାଷ୍ ଜମିରେ ଯେନ୍ତା ଦେଖୁନ୍ ଆମେ କିଛି ପନିପରିବା ଚାଷ୍ ଯଦି କଲା ବେଲେ ସେ ଜିନିଷ୍ କେ ଆମେ ସାର ଖତ୍ ଦେବାଟା ସେ ଜିନିଷ୍ ଆମେ ନିଜେ କରବାର୍ କଥା ସାର ଖତ୍ ଦେବା ସାଙ୍ଗେ ତାର୍ ସାଙ୍ଗେ ସାଙ୍ଗେ ସେ ଜିନିଷ୍ କେ ତୁଲବାର୍ ଲାଗି ବି ଆମେ ନିଜେ କରବାର୍ କଥା ଚାଷ୍ ଦ୍ଵାରା ଆମେ ବହୁତ୍ କିଛି ପାଇଥାଉ ଆମର୍ ସବୁ ଆର୍ଥିକେ ସ୍ୱସ୍ତିକ ସବୁ ଦୃଷ୍ଟି ଆମକୁ ଚାଷ୍ ପ୍ରଭାବିତ କରିଛେ ସ୍ଵାସ୍ଥ୍ୟ ଦୃଷ୍ଟି ରୁ ଦେଖଲେ ଚାଷ୍ ଦ୍ଵାରା ଆମେ ବହୁତ କିଛି ସୁସ୍ଥତା ଅନୁଭବ କରି ପାରୁ ଆମର୍ ଡେଲି ଶାରୀରିକ ବ୍ୟାୟାମ ବି ହେଇ ପାରେ ଚାଷ୍ କରବାର୍ ଦ୍ଵାରା ଆମେ ଚାଷ୍ ରେ ନିୟୋଜିତ ହେବା ଦ୍ଵାରା ଆମର୍ ସ୍ଵାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଆଉ ଟିକେ ଉନ୍ନତ୍ତି ଘଟବାର୍ ଉନ୍ନତ୍ତି ରେ ଲାଗିଛି ତ ମୁଇଁ ସମସ୍ତ ଙ୍କୁ କହିମି ଯେତେ ସମୟ ହେଇ ପାରିବେ ନିଜର୍ ନିଜର୍ କିଛି ଯେ କୌଣସି କାର୍ଯ୍ୟ ରେ ନିଜେ ଯୋଡ଼ି ହେବାର୍ କେ ଚେଷ୍ଟା କରୁନ୍ ମୁଖ୍ୟତଃ ଚାଷ୍ ରେ କିଛି ସମୟ ନିଜର୍ ବାହାର୍ ଯୋଡ଼ି ହେଇ ପାରିଲେ ଇଆଡ଼େ ଚାଷ୍ ର ବି ଲାଭ୍ ମିଲି ପାରବା ତାର୍ ସାଙ୍ଗେ ସାଙ୍ଗେ ଆମର୍ ସ୍ଵାସ୍ଥ୍ୟ ର ବି ଲାଭ୍ ମିଲି ପାରବା ତ ତେଣୁ ସମସ୍ତେ ଚାଷ୍ ପ୍ରତି ଧ୍ୟାନ୍ ଦଉଁ